ହଁ ମୁଁ ପାଣି ପାଇପ୍ ମିସ୍ତ୍ରୀ କହୁଛି ଏବେ ପୁରା ଠିକ୍ ହଉ ହଉ ଆଉ କ'ଣ କରିବା ଟିକେ ଏବେ ତ ଲେବର ଆସିନାହାନ୍ତି ଆଉ ଆସନ୍ତୁ ମୁଁ ଯାଇକରି ଦେଖିଆସିବି କ'ଣ ହେଇଛି ଅସୁବିଧା ସବୁ ଜାମ୍ ହେଇଯାଉଛି ମାନେ ପ୍ରତ୍ୟକ କଳ ଜାମ୍ ନା ଦୁଇଟା ଓହୋ ଆଚ୍ଛା ପାଣି ମଇଳା ପାଣି ବାହାରୁଛି ସବୁଥିରେ ଆଚ୍ଛା କଳ ମୋଡ଼ିଲା କିଛି ଅସୁବିଧା ହେଉଛି କି ନା ଟିକେ ଟାଇଟ୍ ଲାଗୁଚି ନା ଏମିତି ଖସି ଯାଉଛି ଆଚ୍ଛା ହଉ ହଉ ଏବେ ତ ଆସିନାହାନ୍ତି ଆମର ଲେବର ଆସନ୍ତୁ ସବୁ ମୁଁ ତ ଏକା ପାରିବିନି ଟାଙ୍କି କେତେ ତାଲା ଉପରେ ଅଛି ହଉ ହଉ ସିଏ ତେବେ ଆସନ୍ତୁ ମୁଁ ଜଣେ ପାରିବିନି ଆଉ ଦୁଇ ଜଣ ଯିବେ ସେ ଆମର ଖୋଲିବେ ସବୁ କଳ ଚେକ୍ କରିବେ ଆଉ ଟିକେ ଏଥର ତ ଜାଣିଛନ୍ତି ଭଡ଼ା ସବୁ ବଢ଼ିଗଲାଣି ଆଉ ଆପଣ ସେଇ ଅନୁଯାୟୀ ରଖିଥିବେ ପଇସା ଆଉ ସିଏ ଜଣକା ପିଛା ଅବିକା ତିନି ଶହ ଚାରି ଶହ ଲାଗିବ ଆପଣଙ୍କର ଦୁଇ ଜଣ ଲୋକ ଲାଗିବେ ଆଠଶହ ଟଙ୍କା ରଖିଥିବେ ମିନିମମ୍ ହଜାରେ ଟଙ୍କା ଲାଗିବ ବୋଧେ ମୁଁ ତ ଦେଖିନି କଳ ପାଇପ୍ ସବୁ ଯାଇ ଦେଖିକରି ଆଉ ନେଇକି ଯିବି ଦୁଇଟା ଲୋକ ଆପଣ ହଜାରେ ଟଙ୍କା ରଖିଥିବେ ଆଉ ଠିକ୍ କରାଇଦେବା ଆଉ ହଉ ହଉ ସିଏ ଆସନ୍ତୁ ଦୁଇଟା ଲୋକ ଆମର ଏଇଠି ପାଖକୁ ଯାଇଛନ୍ତି ସିଏ ଆସିବେ ଆଉ ଅଧଘଣ୍ଟା ଘଣ୍ଟେ ଭିତରେ ଆସିଲେ ମୁଁ ଆପଣଙ୍କୁ କଲ୍ କରିକି ଜଣାଇବି ଯେ ସେ କେଉଁ ଦିନକୁ ଯିବା ପାଇଁ ସୁବିଧା ତଥାପି ଆପଣଙ୍କର କେଉଁ ଦିନକୁ ଦରକାର କାମଟା ଟିକିଏ ଖାଲି ତେବେ ସେ ଆସନ୍ତୁ ହଉ ହଉ ହଉ ଲୁଗା ସଫା କଲାବେଳେ ପାଣି ବି ସେମିତି ହେଉଛି ବାଥରୁମ୍ ବାଥରୁମ୍ କଳ ରୋଷେଇ ଘର କଳ ସବୁ ସବୁଆଡ଼େ ଓହୋ ଆଚ୍ଛା ଆଚ୍ଛା ହଉ ଟାଙ୍କି ଟିକେ ସଫା ହେଇଥିଲା କି ଟାଙ୍କି ସଫା ହେଇନି ପାଇପ୍ କେତେ ବର୍ଷ ହେଲାଣି ଆଉ ତେବେ ସିଏ ତ ଟିକେ ଜଙ୍କ୍ ଖାଇଯାଇଥିବ ବୋଧେ ଆଉ ହଉ ହଉ ଆଚ୍ଛା ଆଚ୍ଛା ହଉ ତେବେ ମଳି ଲାଗିଯାଇଛି ବୋଧେ ହଉ ସେ ଲୋକ ଆସନ୍ତୁ ମୁଁ ଦେଖିକରି କହୁଛି ହଁ ରହିଲି